ହଁ କଳାହାଣ୍ଡି ଜିଲ୍ଲାରେ ରୋଜଗାର ଏବଂ ଜୀବିକାର ମୁଖ୍ୟ ଉତ୍ସ ହେଉଛି କୃଷି କାରଣ ଏହି କୃଷି ସାହାଯ୍ୟରେ ଅନେକ ଲୋକମାନେ ଚାଷ କରି ଜୀବନ ନିର୍ବାହ କରୁଛନ୍ତି ଏହି କୃଷିକାର୍ଯ୍ୟ କରିବା ଦ୍ଵାରା ସେମାନେ ଅନେକ ଅର୍ଥ ମଧ୍ୟ ଉପାର୍ଜନ କରୁଛନ୍ତି କେତେକ ସାଧାରଣ ଲୋକମାନେ ଏହି କୃଷିକୁ ନେଇ ନିଜର ପରିବାରକୁ ଭରଣ ପୋଷଣ କରିପାରୁଛନ୍ତି ଏହି କୃଷି ଦ୍ଵାରା ସେମାନେ ଭଲ ପରିବା ଆଦି ଉତ୍ପାଦନ ମଧ୍ୟ କରିପାରୁଛନ୍ତି ଏହି ଲୋକମାନେ ହଁ ଏହି ଲୋକମାନେ ସରକାରୀ ଚାକିରିକୁ ପସନ୍ଦ କରନ୍ତି କାରଣ ଏହି ସରକାରୀ ଚାକିରିରେ ସେମାନଙ୍କୁ ମାସ ଶେଷରେ ଅଧିକ ପରିମାଣର ପଇସା ମଧ୍ୟ ମିଳିଥାଏ ଏହି ସରକାରୀ ଚାକିରି ଦ୍ଵାରା ସେମାନଙ୍କୁ ଅନ୍ୟ ଲୋକମାନେ ମଧ୍ୟ ଚିହ୍ନି ପାରନ୍ତି ହଁ ଆମ ଜିଲ୍ଲାରେ ଅନେକ ବେକାରୀ ସମସ୍ୟା ଅଛି ଯେମିତିକି ମଦ ବା ଗଞ୍ଜେଇ ଏହି ମଦ ଗଞ୍ଜେଇ ଖାଇ ଅନେକ ଲୋକମାନେ ବେକାର ହୋଇ ବୁଲୁଛନ୍ତି ଚାକିରି ମାଧ୍ୟ ମଧ୍ୟ ଚାକିରୀ ମଧ୍ୟ ପାଇ ପାରୁନାହାଁନ୍ତି ଏଥିପାଇଁ ମୋର ପରାମର୍ଶ ହେଉଛି ଲୋକମାନେ ବେକାର ନହୋଇ ଯେକୌଣସି ସଂସ୍ଥାରେ କାର୍ଯ୍ୟ କରିବା ଉଚିତ୍